ହ୍ୟାଲୋ ଆପଣ ଗ୍ରୀନ୍ ଚିଲ୍ଲି ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ଆଉ ମୋର କିଛି ଲଞ୍ଚ ପାଇଁ କିଛି ଖାଇବା ଅର୍ଡ଼ର କରିବାର ଥିଲା ଆପଣଙ୍କର ମାନେ କିଛି ଆଇଟମ୍ ଟିକିଏ ମୋତେ କହିବେ ଯଦି କିଛି ରିହାତି ମାନେ କିଛି କମ୍ରେ କିଛି ହେବ ତା'ହେଲେ ମୋତେ କୁହନ୍ତୁ ମୁଁ ମୋତେ ଯାଜପୁର ରଗଡ଼ିର ଲୋକେସନରେ ମୋତେ ଡେଲିଭରି କରିବାର ଅଛି ତୁମର